ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟ ସୁବିଧା ହେଲାଣି ସରକାରୀ ଯୋଜନା ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଏହି ଯୋଜନାରେ ଗରିବ ଲୋକମାନେ ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟର ସୁବିଧା ପାଇପାରୁଛନ୍ତି ସରକାରଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା ଦିଆଗଲାଣି ବହୁତ ପ୍ରକାର ଯୋଜନା ଦିଆଗଲାଣି ମେଡ଼ିକାଲରେ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ଉପଲବ୍ଧ ହେଲାଣି ଯେ କୌଣସି ମେଡ଼ିକାଲ ଗଲେ ଜଣେ ଗରିବ ଲୋକ ସୁବିଧା ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି ମେଡ଼ିସିନ ଠାରୁ ଆରମ୍ଭ କରି ଅପରେସନ ପର୍ଯ୍ୟନ୍ତ ସବୁ ମାଗଣାରେ ମିଳୁଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ସବୁ ଲୋକ ଉପକୃତ ହେଉଛନ୍ତି ତା'ପରେ ହେଲା ଆମର ଏନ୍ଏଚ୍ ଏନ୍ଏଚ୍ଏମ୍ ମାଧ୍ୟମରେ ଘର ପାଖରେ ବିଭିନ୍ନ ସରକାରୀ ଡାକ୍ତରଖାନା ଖୋଲା ହେଲାଣି ଯେଉଁଟାରେକି ଜ୍ଵର ଖାସ ଥଣ୍ଡା ଛୋଟ ଛୋଟ ରୋଗକୁ ଆମର ସୁବିଧା ଆମେ ମାଗଣାରେ ପାଇପାରୁଛୁ ତାପରେ ଏନ୍ଆରଏଚ୍ଏମ୍ ମାଧ୍ୟମରେ ଗାଁ ମାନଙ୍କରେ ଅଙ୍ଗନବାଡ଼ି ଆଶା ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଛି ଯେଉଁଠିକି ଗର୍ଭବତୀ ମାନେ ପୃଷ୍ଟିକର ଖାଦ୍ୟ ଖାଇବା ପାଇଁ ଅଣ୍ଡା ଛତୁଆ ଆଉ ବାକି ରହିଲା ବାଦାମ କରା ଏମିତି ସବୁ ସୁବିଧା ସରକାର ତରଫରୁ ମା' ମାନଙ୍କୁ ଦିଆଯାଇଛି ଯାହା ଦ୍ଵାରା ଡେଲିଭେରିରେ ଆଉ କୌଣସି ସ୍ତ୍ରୀଲୋକ ଆଗରୁ ମରିଯାଉଥିଲେ ଏବେ ମୃତ୍ୟୁବରଣ କରିପାରୁନାହାନ୍ତି